ଏବେ କରି ଗୋଟେ ମୁଇଁ ଗୋଟେ ହେଡ଼ଫୋନ୍ ଘିନିଥିଲି ଯେ ବହୁତ୍ ଭଲ୍ ବୋଲେ ଆମ ପାଖେକରି ଗୋଟେ ଏଇ କରି ଦୁକାନ୍ ଗୋଟେ ହେଇଛେ ସେ ତା ଗୋଟେ ଭଲ୍ ପୁରା ଭଲ୍ ଭଲ୍ ସାମାନ୍ ମାନେ ବିକଛନ୍ ଆର୍ ମୁଇଁ ଗୋଟେ ଏନ୍ତା ଆମର୍ ନେଇ ଆମର୍ ଭାଇ ଗୋଟେ କହିଲା ଯା ହେଡ଼ଫୋନ୍ ଗୋଟେ ନେଇ ନବୁ ହେଡ଼ଫୋନ୍ ଗୋଟେ କିଣି ଦେଇଥିଲି ଯେ ମତେ ଦେଖାଲା ଚାରି ପାଞ୍ଚ ଟା ପ୍ରକାର୍ ଟା ହେଡ଼ଫୋନ୍ ଦେଖାଲା ଯେ ମତେ ଗୋଟେ ଚଏସ୍ କଲି ଯେ ଭଲ୍ ଲାଗଲା ଗୋଟେ ପୁରା ସେ ଚେକ୍ କରି ଦେଖେଲା କଥାବାର୍ତ୍ତା ଇଏ ହୋଉଥିଲା ମିୟୁଜିକ୍ ଫିୟୁଜିକ୍ ରୁ କରି ଟିକେ ଉଁ କି ଚୁଁ ନାଇ ଆର୍ ଭଲ୍ ସାଉଣ୍ଡ୍ ହେଇକରି ତା ସ୍ପିକର୍ମାନେ ଭଲ୍ କାମ୍ ଦଉଥିଲା ଆରୁ ସେ ଦୁକାନ୍ ଵାଲା ବି ଭଲ୍ ପୁରା କମ୍ ଦାମ୍ ନେବି ଆର୍ ସେଇ କହିଲା ଯେ ଭଲ୍ ଟା ଯଦି ଖରାପ୍ ହେଲା ବୋଲେ ମୁଇଁ ତମକେ ପଇସା ଫେରେଇ ବି ଦେମି ବୋଲଲା ଆର୍ ମତେ ମୋର୍ ସାମାନ୍ ଏକା ସବୁ ଚେକ୍ ଫେକ୍ କରିଦେଲା ଆରୁ ମତେ ବୋଲଲା ଯେ ଭଲ୍ ଲାଗଲା ସେନୁ ମୁଇଁ ଘର୍ କେ ଆନଲି ମୋର୍ ଭାଇକେ ଦେଖାଲି ସେ ଭାଇ ଦେଖଲା ଆର୍ ଭଲ୍ ଲାଗଲା ବୋଲଲାକେ ମୁଇଁ ହଁ ଭାଇ ତାକେ ଆର୍ ଗୋଟେ ଆର୍ ଗୋଟେ ହେନ୍ତା ଟାକେ ଘିନିଦେବି ପୁରା ସେଇଟା କର ଭଲ୍ ବି ବାଜୁଛେ ଆର୍ ଭଲ୍ ବି ଆମର୍ ତାକୁ ବି ଚାଲୁଚେ ତା